ରୋଷେଇ କରିବା କେବଳ ମହିଳା ମାନଙ୍କର କାମ ନୁହେଁ ଏହା ଉଭୟ କରିଥାନ୍ତି ଆମ ଘରେ ମୋ ବାପା ମା ଙ୍କ ଠାରୁ ମଧ୍ୟ ଭଲ ରୋଷେଇ କରିଥାନ୍ତି ଯୋଉଁଟାକି ଆମକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ ସେହି ଭଳି ମୋର ବଡ଼ ଭାଇ ଅଛନ୍ତି ସେ ମଧ୍ୟ ଆମର ଭାଉଜଙ୍କ ଠାରୁ ବହୁତ ଭଲ ଭାବେ ରୋଷେଇ କରନ୍ତି ଯେଉଁଟାକି ଆମ ଖାଇବାକୁ ବହୁତ ସ୍ଵାଦିଷ୍ଟି ହୋଇଥାଏ ତେଣୁ ରୋଷେଇ କରିବା ଯେ କେବଳ ମହିଳା ମାନଙ୍କ ର କାମ ତାହା ନୁହେଁ ଉଭୟଙ୍କର ମିଶିକି କରିବାଟା ହେଉଛି କାମ